ହଁ ହ୍ୟାଲୋ ଆପଣ ସୁଭଦ୍ରା ମ୍ୟାଡ଼ାମ୍ କି ହଁ କ'ଣ ଚାଷବାସ ଏଇଥର କେମିତି ସବୁ ମରୁଡ଼ି ହେଇଯାଉଛି ହଁ ହଁ ରାସାୟନିକ ସାର ଦେଇଥିଲି ସେଥିପାଇଁ ବୋଧେ ମରିଗଲେ

ହଁ

ତା'ହେଲେ ଗୋବର କମ୍ପୋଷ୍ଟ୍ ଦେଲେ ଭଲ ହେଇଥାନ୍ତା ଆଉ ସେଥିରେ ଅଧିକ ୟୁରିଆ ପଟାସ୍ ଏଗୁଡ଼ା ମାରିଥିଲି ତ ସେଥିପାଇଁ ବୋଧେ ହଁ ଧାନ ଲଗା ହେଇଛି ନାହିଁ ଧାନ ଗୁଡ଼ାକ ସବୁ ପତ୍ରପୋଡ଼ା ରୋଗ ଏ ଟାଇପ୍ର ହେଇକି ପୋଡ଼ି ଯାଇଛି ଆଉ ଧାନ ପରେ ମୁଗ ଚାଷ ହେବ ମୁଗ ବିରି ବିକ୍ରି ହେଉଛି ମୁଗ ପ୍ରାୟ ଷାଠିଏ ସତୁରି ଟଙ୍କାରେ ଯାଉଛି

ନାହିଁ ମୋର ସତୁରି ଟଙ୍କା ଲେଖାଏଁ ଏଥର ଯାଇଛି ହଉ ଠିକ୍ ଅଛି ଏଥର ସେ କମ୍ପୋଷ୍ଟ ଦେଇକି କରିବାକୁ ପଡ଼ିବ ସାର ନଦେଲେ ଭଲ ହେବ ଆଉ

ହଉ ରହୁଛି